ପ୍ରଫୁଲ୍ଲ ସାର୍ କହୁଥିଲେ ସାର୍ ନମସ୍କାର ଆଜ୍ଞା ମୁଁ ସାର୍ ବୋରିଗମାରୁ କହୁଥିଲି ସାର୍ ମୋତେ ଆଠ ଦିନ ହେଲାଣି ସାର୍ ଜ୍ଵର ହେଇଛି ବୁଝିଲେ କି ଆଜ୍ଞା ମୁଁ ଆମ ଗାଁ ପାଖ ମେଡ଼ିସିନ୍ ଷ୍ଟୋରରୁ ସାର୍ ମେଡ଼ିସିନ୍ ଖାଇଥିଲି ସାର୍ ଜ୍ଵରଟା କିନ୍ତୁ ସାର୍ ଯାଉନି ଆଠ ଦିନି ହେଲା ଆମ ଗାଁ ଡକ୍ଟର୍ ଭାଇକି କହିଥିଲି ବ୍ଲଡ଼୍ ଟେଷ୍ଟ କରିଥିଲି ସାର୍ ରିପୋର୍ଟ କିଛି ବାହାରିଲାନି ସାର୍ ଆପଣଙ୍କ କ୍ଲିନିକକୁ ଟିକେ ଯାଇଁଥାନ୍ତି ଆଜ୍ଞା ସାର୍ ଆମର ଏଠି ଜଣେ ଭାଇ କହିଲେ ତ ଆପଣ ଭଲ ଇଏ ଡକ୍ଟର୍ ସେହି ଯୋଗୁଁରୁ ଆଠ ଦିନ ହେଲାଣି

ଲାଗିକି ରହୁଛି ଆଉ

ଖାଦ୍ୟ ପେୟ ସାର୍ ପାଟିକି ତ କିଛି ଭଲ ଲାଗୁନି ଆଉ ମେଡ଼ିସିନ୍ ସାର୍ ପରାସିଟାମଲ୍ ଖାଇଥିଲି ଡୋଲୋ ସିକ୍ସ୍ ଫିଫ୍ଟି

ଆଜ୍ଞା ନାଇଁ ସାର୍ ୟୁରିନ୍ ଟେଷ୍ଟ କରିନି ଆମର ଏଇଠି ସାର୍ ସୁବିଧା ନାହିଁ

ଆଜ୍ଞା ଆଜ୍ଞା ନାଇଁ ସାର୍ ସେମିତି କିଛି ନାହିଁ ଆଠ ଦିନ ହେଲା ଗାଧେଇନି

ଆଜ୍ଞା ହ୍ୟାଲୋ ନାଇଁ ସାର୍ କହି ପାରିବିନି

ନାଇଁ ସାର୍ ସେମିତି କିଛି ନାହିଁ

ଆଜ୍ଞା

ହଁ ସାର୍ ମୁଁ ଆପଣଙ୍କୁ କାଲି ଯାଇ ଦେଖା କରିବି ଆଉ ଆପଣଙ୍କ କ୍ଲିନିକଟା ସାର୍ କେତେବେଳେ ଖୋଲୁଛି ମ ଆଜ୍ଞା ହଁ ମୁଁ କାଲି ବାରଟା ବେଳକୁ ଯିବି ଆଉ ହଁ ଆଜ୍ଞା ରଖୁଛି ସାର୍ ହଉ ଆଜ୍ଞା ସାର୍ ରଖୁଛି ହଉ ହଉ ସାର୍ ନମସ୍କାର